ଓଡ଼ିଆ ଭାଷା ଜେନ୍ଟାକି ମାତୃଭାଷା ଆମର୍ ପ୍ରାଇମେରୀ ସ୍କୁଲ୍ କି ଆମର୍ ଗଭର୍ଣ୍ଣ୍ମେଣ୍ଟ୍ ସ୍କୁଲ୍ମାନ୍କୁ ପଢ଼ାଯାଏସି ଓଡ଼ିଆରେ ସବୁ ଜିନିଷ୍ ଆଉ ଭାଷା ଅଛି ଯେ ଓଡ଼ିଆ ତ ବହୁତ୍ ଦିନ୍ ମାନେ କେଭେ ଇଟା ନାଇଁ ହୁଏ ଆଉ ହଁ ଏବେ ଯେନ୍ ବଡ଼୍ ବଡ଼୍ ଘର୍ର ଛୁଆମାନଙ୍କୁ ଯେ ବାହାରୁ ବାହାରେ ସ୍କୁଲ୍ମାନ୍କୁ ପଢ଼ା ହଉଚେ ସେମାନେ ଇଂଲିଶ୍ ମିଡ଼ିଅମ୍ କିମ୍ବା ହିନ୍ଦୀ ମିଡ଼ିଅମ୍ରେ ପଢ଼ୁଚନ୍ ଯେନ୍ଟାକି ଓଡ଼ିଆର ଧୀରେ ଧୀରେକି ଲୋପ୍ ହେଇତେଲ୍ ଯାଉଚେ ସେଟାମାନେ ନେଇ ହେବାର୍ କଥା ଯେନ୍ ବାହାରର୍ ଜେନ୍ଟାକି ତାଙ୍କର ବଡ଼୍ ବଡ଼୍ ଘରର୍ ଛୁଆମାନ୍କୁ ବାହାରେ ଯେନ୍ ପଢ଼ୁଛନ୍ ସେମାନଙ୍କୁ ବି ଆମର୍ ଗଭର୍ଣ୍ଣ୍ମେଣ୍ଟ୍ ସ୍କୁଲ୍ମାନ୍କୁ ଦେବାର୍ କଥା ଯେନ୍ଟାକି ସେମାନେ ଓଡ଼ିଆର ଓଡ଼ିଆ ଶିଖିପାର ଶିଖିପାର୍ବେ ଆରୁ ମାନେ ଓଡ଼ିଆର ବି ଲୋପ୍ ନେଇ ହୁଏ ଆଉ ଓଡ଼ିଆର ବି କାର୍ଯ୍ୟକ୍ରମ୍ ବି ସ୍କୁଲ୍ମାନ୍କୁ କର୍ବାର୍ କଥା ବହୁତ୍ ଗୁଡ଼ାଏ କିମ୍ବା ଓଡ଼ିଆ ଗୀତମାନେ ଶିଖାବାର୍ କଥା କି ମାନେ ଓଡ଼ିଆ କବିତାମାନେ କି ନାଟକ୍ମାନେ ଇ ଜିନିଷ୍ମାନେ ଶିଖାବାର୍ କଥା ଆଉ ଆମର୍ ସ୍କୁଲ୍ମାନକୁ ବି ଇ ଜିନିଷ୍ମାନେ ଆକ୍ଟିଭିଟି ମାନେ ହେବାର୍ଟା ହିଁ ଠିକ୍ ମାନେ ନାଇଁ ହେଲେ ତ ଧୀରେ ଧୀରେ ଓଡ଼ିଆ ଭାଷା ହିଁ ଲାଷ୍ଟ୍କେ ଲୁକି ଯିବା